ହଁ ମୁଁ ଶାସ୍ତ୍ରୀୟ ସଙ୍ଗୀତ ଗୀତ ଗାଇବା ପାଇଁ ମୋତେ ଭଲ ଲାଗେ ମୁଁ ଶାସ୍ତ୍ରୀୟ ସଙ୍ଗୀତ ଗୀତ ବି ଗାଏ କିନ୍ତୁ ସାମୂହିକ ଗୀତ ବି ଗାଉଛି ମୁଁ ଗାଉଛି ମୁଁ ସେଥିରେ ସାମର୍ଥ୍ୟ ବା ତଫାତ୍ କ'ଣ ଏତିକି ଯେ ଆଜି ଆଜିକାଲି ପିଲାମାନେ କେହି ଶାସ୍ତ୍ରୀୟ ସଙ୍ଗୀତକୁ ପସନ୍ଦ ହିଁ କରୁନାହାଁନ୍ତି କିନ୍ତୁ ଶାସ୍ତ୍ରୀୟ ସଙ୍ଗୀତ ଗୀତ ଗାଇବା କଥା ଶାସ୍ତ୍ରୀୟ ସଙ୍ଗୀତ ବା ଠାକୁରଙ୍କ ନାମ କି ତାଙ୍କ ଭଜନ କି ତାଙ୍କ ପ୍ରାର୍ଥନା ଏସବୁ ଜିନିଷ ଗାଇବା କଥା କିନ୍ତୁ ଆଜିକାଲି ପିଲାମାନେ ହିଁ ସେସବୁ ଜିନିଷ କେହି ଗାଉନାହାଁନ୍ତି ବା ସେସବୁ ଜିନିଷକୁ କେହି ପଚାରୁନାହାଁନ୍ତି ସାମୂହିକ ଗୀତ ଏସବୁ ଜିନିଷକୁ ପସନ୍ଦ କରୁଛନ୍ତି ଏସବୁ ଜିନିଷକୁ ଫଲୋ ବି କରୁଛନ୍ତି କିନ୍ତୁ ମୋ ମତରେ ଶାସ୍ତ୍ରୀୟ ସଙ୍ଗୀତ ଗୀତ ଗାଇବା କଥା ଠାକୁରଙ୍କ ନାମ ଠାକୁରଙ୍କର ଆରାଧନା ବା ଠାକୁରଙ୍କ ସେବା ଏସବୁ ଜିନିଷ କରିବା କଥା ବହୁତ ପିଲା ଅଛନ୍ତି କି ଏବେକା ଯୁଗରେ ବି ବା ଏବେକା ସମୟରେ ବି ଯେଉଁମାନେ କି ଠାକୁରଙ୍କ ପ୍ରତି ବହୁତ ଥାଆନ୍ତି ଶରଣୀୟ ବା ଠାକୁରଙ୍କ ପାଇଁ ବହୁତ ସେବା କରନ୍ତି ଠାକୁରଙ୍କ ପାଇଁ ନିଜ ଜୀବନକୁ ବି ଉତ୍ସର୍ଗ କରିଦିଅନ୍ତି ବହୁତ ପିଲା ଅଛନ୍ତି କିନ୍ତୁ ସେ ବହୁତୁ ଅଳ୍ପ ପିଲା ଅଛନ୍ତି ସେମିତିକା କି ଯୋଉମାନେ କି ଠାକୁରଙ୍କ ପାଇଁ ସମୟ ଦିଅନ୍ତି ଠାକୁରଙ୍କ ପାଇଁ ଠାକୁରଙ୍କ ପାଇଁ ଫୁଲ ତୋଳିବା ହେଉ କି ଠାକୁରଙ୍କ ପାଇଁ ହାର କରିବା ହେଉ କି ଠାକୁରଙ୍କର ମନ୍ଦିର ଧୋଇଦେବା ଝାଡ଼ୁକରିବା ଏସବୁ ଜିନିଷ ବହୁତ ଜଣ ପସନ୍ଦ କରନ୍ତି କି ବହୁତ ପିଲା ଥାଆନ୍ତି କି ଯେଉଁମାନେ କି ଏସବୁ ଜିନିଷକୁ ପସନ୍ଦ କରନ୍ତିନି କି ମାନେ ସେସବୁ ଜିନିଷକୁ ମାନନ୍ତିନି କି ହଁ ଠାକୁର କ'ଣ ହେବ ହଁ ଠାକୁର କ'ଣ ଆମ ପାଇଁ କରିବେ କି ଠାକୁର ଆମେ ତ ନିଜ ପରିଶ୍ରମରେ ଆମେ ନିଜେ ତ ଛିଡ଼ା ହେଉଛୁ ଠାକୁର କ'ଣ ଆମକୁ ସାହାଯ୍ୟ କରୁଛନ୍ତି କି ଯେଉଁଠୁ ଭଗବାନଙ୍କ ଆଶୀର୍ବାଦ ବିନା ଆଜି ପର୍ଯ୍ୟନ୍ତ ଗଛରେ ପତ୍ରଟିଏ ତ ହଲିନି ତ ଆମେ ତ ସାମାନ୍ୟ ମଣିଷ ମାତ୍ରେ ମାତ୍ର ଭଗବାନଙ୍କ ଇଙ୍ଗିତରେ ହିଁ ଆମେ ଚାଲିଛୁ ଆମେ ବଞ୍ଚିଛୁ ଆମେ ଖାଉଛୁ ବା ଆମେ ଯାହା ବି କିଛି କରୁଛୁ ତାଙ୍କ ନିର୍ଦ୍ଦେଶ ବିନା ଆମେ ଆମେ ବଞ୍ଚିତ ବଞ୍ଚିବା ତ ଅସମ୍ଭକର ଆମ ନିଶ୍ୱାସ ବି ଚାଲିବନି ତେଣୁ ମୁଁ ସବୁ ପିଲାମାନଙ୍କୁ କହୁଛି କହୁଛି କି ଶାସ୍ତ୍ରୀୟ ସଙ୍ଗୀତ ଗାଅ ଧାର୍ମିକ ଭାବନା ଚିନ୍ତାଧାରା ମନକୁ ଆଣ ଠାକୁରଙ୍କୁ ସମୟ ଦିଅ ଠାକୁରଙ୍କ ପାଖରେ ନିଜ ଆତ୍ମା ନିଜ ମନ ଲୀନ କର ସାମୂହିକ ଗୀତ ବି ଗାଅ ଆମେ ଦୁଇଟା ଯାକ କରିବା ସାମୂହିକ ଗୀତ ପ୍ରତି ବି ଆମେ ଗାଇବା ତାକୁ ମାନେ ସବୁ ଜିନିଷରେ ବି ଗୋଟେ ମାନେ ସମୟ ଥାଏ ମାନେ ଆମେ ସାମୂହିକ ଗୀତକୁ ଅଳ୍ପ ସମୟ ଦେଇ ଶାସ୍ତ୍ରୀୟ ସଙ୍ଗୀତକୁ ବେଶୀ ସମୟ ଦେବା ଦରକାର ମୁଁ ଏତିକିକୁ ହିଁ କହୁଛି